ଆମର ଏଇଠି ଦେଶୀ କୁକୁଡ଼ା ଫାର୍ମ ଅଛି ପୋଲଟ୍ରି ଫାର୍ମ ଅଛି ଛେଳିର ଫାର୍ମ ଅଛି ବତକର ଫାର୍ମ ଅଛି ମାଛର ଘର ଅଛି ଏଇ ଫାର୍ମରେ ଦେଶୀ କୁକୁଡ଼ାର ଫାର୍ମ ଅଛି ଦେଶୀ କୁକୁଡ଼ାର ଅଧିକା ରେଟ୍ ଅଛି ଆଉ ପୋଲଟ୍ରି କୁକୁଡ଼ାର ଫାର୍ମ ଅଛି ତାର ରେଟ୍ କମ୍ ଅଛି ଏଠି ଦେଶୀ କୁକୁଡ଼ା ଖାଇବାକୁ ସମସ୍ତେ ଭଲ ପାଆନ୍ତି ପସନ୍ଦ କରନ୍ତି ଦେଶୀ କୁକୁଡ଼ାର ରେଟ୍ ପାଞ୍ଚଶହ ଟଙ୍କା ଅଣ୍ଡା ବି ବିକୁଛି ମାଛ ବି ମିଳୁଛି ଫାର୍ମରେ ଚାଷ ହେଉଛି